ଉତ୍ତର ଭାରତ ଦକ୍ଷିଣ ଭାରତରେ ପାର୍ଥକ୍ୟ ଏହା ଯେ ଦକ୍ଷିଣ ଭାରତର ଲୋକେରା ହେଲା ଧାମ ମଣିଷ ଆଦିିମ ମଣିଷ ଆଦିବାସୀ ଆଉ ଉତ୍ତର ଭାରତ ଲୋକେ ତାଙ୍କର ଭାଷା ମଧୁର ଓଡ଼ିଆ ତାଙ୍କର ପୋଷାକ ବି ଭଲ ଖାଦ୍ୟ ସେପଟେ ଏରିଆରେ ଭଲ ବର୍ଷା ସେପଟେ ବି ପ୍ରବଳ ବର୍ଷା ହୁଏ ବନ୍ୟା ବାତ୍ୟା ହୁଏ ଦକ୍ଷିଣ ଭାରତରେ ଟିକେ ବର୍ଷା କମ୍ ହୁଏ ପାଣିପାଗ ଫସଲ ବି କମ୍ ହୁଏ କେତବେଳେ କେତବେଳେ ବି ଭଲ ହେଇଯାଏ ଆଉ ଖାଦ୍ୟ ପୋଷାକ ବି ଭଲ ଆମର ପ୍ରିୟ ଖାଦ୍ୟ ଏଠିତ ଭାତ ଡାଲି ମାଛ ଖାଇବା ଉତ୍ତର ଓଡ଼ିଶାରେ ବି ସେମାନେ ସେଇଠି ସେପଟେ ଓଡ଼ିଶା ଉତ୍ତର ଓଡ଼ିଶାରେ ମାଛ ସେପଟେ ହୋଇଥାଏ ଏ ପର୍ବପର୍ବାଣି ବହୁତ ହୋଇଥାଏ ଏପଟେ ବି ପର୍ବପର୍ବାଣି ମଧ୍ୟମ ଖରାପ ବି ହୁଏନି କମ୍ ହୁଏନି ଭଲ ହୁଏ ପୋଷାକ ପୋଷାକ ସବୁଠି ଭଲ କେଉଁଟା ଖରାପ ନାହିଁ ପାର୍ଥକ୍ୟ କେଉଁଠି ଟିକେ କମ୍ କେଉଁଠି ଟିକେ ବେଶୀ ଖାଇବା ପିଇବା ଦକ୍ଷିଣ ଟିକିଏ ଗରମ ଭାଗଟା ବେଶୀ ଆଉ ଉତ୍ତର ଓଡ଼ିଶାରେ ଟିକେ ଥଣ୍ଡା ଭାଗଟା ମଧ୍ୟମ ଧରଣ ରୁହେ ନା ଥଣ୍ଡା ନା ଗରମ ମୌସମୀ ବାୟୁଟା ଭଲ ଆର୍ ଟାଉନ୍ରେେ ତ ପ୍ରବଳ ଗରମ ହୁଏ ମାଆ